ମାଛ ଧରିବାର ମୁଖ୍ୟ ହେଉଛି ତୁମେ ଯେତେ ବିପଦ ଆସୁ ଯଦି ତୁମେ ସମୁଦ୍ରରେ ଯାଉଛନ୍ତି ମାଛ ଧରିବା ପାଇଁ ତା'ହେଲେ ଯେତେ ବିପଦ ଯେତେ ଝଡ଼ ଆସିଲେ ବି ଗୋଟେ ସେଭଳିଆ ନ ଡରିକି ତାକୁ ମୁକାବିଲା କରିବାକୁ ପଡ଼ିବ ଯଦି ତୁମେ ଡରିଗଲ ତା'ହେଲେ ସେ ତୁମକୁ ଭସେଇ ନେଇ ଯାଇପାରେ ତେଣୁ ଯଦି ବାତ୍ୟା ହେଉ କି ଖରାପ ପାଣିପବନ ହେଲା ତାହେଲେ ଏଇଟା ଏକ୍ଚୋଲି ଯିବା କଥା ନୁହେଁ ସମୁଦ୍ରକୁ ବା କେଉଁ ଜାଗାକୁ ନଦୀଫଦି ଏରିଆକୁ ଯିବା କଥା ନୁହେଁ ତେଣୁ ତା' ସେଇଟା ଜୀବନ ପ୍ରତି ବିପଦ ଅଛି ଯଦି ଆପଣ ଜାଣିନାହାଁନ୍ତି ପଳାଇ ଯାଇଛନ୍ତି ତାହେଲେ ସେଠାରୁ ଶୀଘ୍ର ପଳାଇ ଆସନ୍ତୁ କିମ୍ବା ଯଦି କିଛି ଆପଣ ଯାଇକି ଆସିପାରୁନାହାନ୍ତି ତାହାଲେ ନିଶ୍ଚିତ ସେଇଠି ଗୋଟେ କାହାକୁ ସାହାଯ୍ୟ ମାଗନ୍ତୁ ଯୋଉଁଟାକି ତୁମପାଇଁ ଭଲ ଅଟେ